ଭାରତ ବର୍ଷର ଏକ ଶାସ୍ତ୍ରୀୟ ଭାଷା ଅଟେ ଓଡ଼ିଆ ଏହା ଏକ ଶ୍ରୁତିମଧୁର ଭାଷା ଅଟେ ଯେ ତାର ବିଭିନ୍ନତା ପାଇଁ ପ୍ରସିଦ୍ଧ ବିଭିନ୍ନ ଛନ୍ଦ ଓ ଅଳଙ୍କାର ପାଇଁ ଏହା ଅନନ୍ୟ ସ୍ଥାନ ଅଧିକାର କରିଛି ରାମାୟଣ ଓ ମହାଭାରତ ପରି ବିଭିନ୍ନ ପୁରାଣ ଓଡ଼ିଆ କବି ଓ ଲେଖକଙ୍କ ଦ୍ୱାରା ଅନୁବାଦିତ ହୋଇଛି